ଆମ ରୋଷେଇ ଘରେ ବିଭିନ୍ନପ୍ରକାରର ବାସନକୁୁସନ ଅଛି ସେଥି ମଧ୍ୟରୁ କଢ଼େଇ ଗ୍ଲାସ୍ ଗଞ୍ଜ ଥାଳି ପ୍ଲେଟ୍ କପ୍

ଏକ୍ସେଟ୍ରା ଏଣ୍ଡ୍ ଗଞ୍ଜ ବ୍ୟବହାର ହୁଏ ଭାତ ରାନ୍ଧିବାରେ ଡାଲି ରାନ୍ଧିବାରେ ଗଞ୍ଜ ବ୍ୟବହିତ ହୋଇଥାଏ କଢ଼େଇ ତୁନ ରାନ୍ଧିବାରେ ବ୍ୟବହୃତ ହୋଇଥାଏ ଏବଂ ଛଣା ଛଣି କରିବାରେ ମଧ୍ୟ ବ୍ୟବହୃତ ହୋଇଥାଏ ଗ୍ଲାସ୍ରେ ଆମେ ପାଣି ପିଉ ତ ସେଇଟା ପାଣି ପିଇବାରେ ସାହାଯ୍ୟ କରେ କିମ୍ବା ଅନ୍ୟ କିଛି ପିଇବାରେ ସାହାଯ୍ୟ କରେ ତା'ପରେ ଆମ କପ୍ କପ୍ରେ ଆମେ ଚା' ପିଉ ଏବଂ ଆମ ଘରକୁ କୁଣିଆ ଆସିଲେ ମଧ୍ୟ ଆମେ କପ୍ରେ ତାଙ୍କୁ ଚା' ଦେଉ ଏବଂ ଏଇସବୁ ଏବଂ ପ୍ଲେଟ୍ ପ୍ଲେଟ୍ ଯେ ଯେମିତିକି ଆମେ ପ୍ଲେଟ୍ରେ ତୂନ ବାଢ଼ିକି ଖାଉ ଭାତ ଖାଇଲା ସମୟରେ ସେଇଠି ତୂନ ବାଢ଼ିକି ଖାଉ ଆଉ ମଧ୍ୟ ଅନେକ ବାସନକୁୁସନ ଆମ ରୋଷେଇ ଘରେ ଅଛି ଯେଉଁଥି ଯେଉଁଟାକି ଆମ ରୋଷେଇ କରିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ ଏବଂ ତାହା ନହେଲେ ଆମେ ରୋଷେଇ କରିପାରିବା ନାହିଁ ଏବଂ ରୋଷେଇ କରିବାର ମେନ୍ ଆବଶ୍ୟକୀୟ ଜିନିଷ ହେଉଛି ଆମ ବାସନକୁୁସନ ଯେଉଁଟାକି ଆମେ ନିଶ୍ଚୟ ବ୍ୟବହାର କରିବା ଦରକାର ଏବଂ ତାହା ବ୍ୟବହାର ନକରି ଆମେ ରୋଷେଇ କରିପାରିବା ନାହିଁ